ହଁ ମୁଁ ଯେତେବେଳେ ଅଷ୍ଟମ କ୍ଲାସରେ ପଢ଼ୁଥିଲି ତ ସ୍କୁଲ ତରଫରୁ ପିକ୍ନିକ୍ ବୁଲାଇବା ପାଇଁ ଆମ ସ୍କୁଲ ଯାଇଥିଲେ ପଠାଣି ସାମନ୍ତ ପ୍ଲାନେଟୋରିୟମ ଭୁବନେଶ୍ୱର ତ ସେଠିକି ମୁଁ ଯାଇ ଦେଖିଲି ଗୋଟିଏ ଅନ୍ଧାର ଘର ଭିତରେ ପଠାଣି ସାମନ୍ତଙ୍କର ପ୍ରତିଛବି ଆଉ ସମ ତାଙ୍କର ସବୁ ଅସ୍ମରଣୀୟ ସ୍ମୃତି କି ସେ କିପରି ଏହି ସ୍ମୃତି ମାଧ୍ୟମରେ ତାରା ମାନଙ୍କୁ ଗଣିପାରୁଥିଲେ ଆକାଶର ଛବିକୁ ବର୍ଣ୍ଣନା କରିପାରୁଥିଲେ ସେ ସେହି ବାଉଁଶ ନଳୀ ମାଧ୍ୟମରେ କିପରି ଭାବରେ ଆକାଶର ପୁରା ସାରା ସାରା ଆକାଶକୁ ମାପି ପାରୁଥିଲେ ସେ ତାରା ମାନଙ୍କୁ କିପରି ଭାବରେ ଗଣିପାରୁଥିଲେ ଛିନ୍ନଛିନ୍ନ କରିକି ସେ ସେହିସବୁ ଦେଖିଲି ତାଙ୍କର ସବୁ ପ୍ରତିଛବି ସେ ରୁମ୍ ଭିତରେ ପୁରା ବର୍ଣ୍ଣିତ ହୋଇଅଛି ପାଠାଣି ସାମନ୍ତ ପର୍ଯ୍ୟାବେଶନ ଭିତରେ ସବୁକିଛି ଅଛି ତୁମେ ପଠାଣି ସାମନ୍ତ ପର୍ଯ୍ୟାବେଶନକୁ ଗଲେ ସେଥିରୁ ଜାଣିବ ସେ ପର୍ଯ୍ୟାବେଶନ ଭିତରେ ସବୁକିଛି ଅଛି ମୁଁ ଅଷ୍ଟମ କ୍ଲାସରେ ଯେତେବେଳେ ପଢ଼ୁଥିଲି ପଠାଣି ସାମନ୍ତ ପର୍ଯ୍ୟାବେଶନକୁ ଯାଇଥିଲି